ଗତ ସପ୍ତାହେ ଭିତରେ ଗୋଟିଏ ମୋବାଇଲ କିଣିଥିଲି ତାର ଚାର୍ଜ ଠିକରେ ରହୁନି କଥାବାର୍ତ୍ତା ସ୍ପିକର୍ ବି ଭଲ ଶୁଭୁନି ଓ ତା କ୍ୟାମେରା ବି ଭଲ ଫଟୋ ଆସୁନି